ବଙ୍ଗାଳୀ ଓ ହିନ୍ଦୀ ଭାଷା ଓଡ଼ିଆ ଭାଷାରେ ବିଶେଷ ଭାବରେ ଜଡ଼ିତ କାହିଁକିନା ଆମେ ଓଡ଼ିଆ ଭାଷା କହିଲା ବେଳେ ବଙ୍ଗାଳୀ ଭାଷାର ମଧ୍ୟ କିଛିଟା ଅର୍ଥ ପ୍ରୟୋଗ କରିଥାଉ କାହିଁକିନା ବଙ୍ଗାଳୀ ଭାଷା ମଧ୍ୟ କିଛି ପରିମାଣରେ ଆମେ ବୁଝିପାରିଥାଉ ଓଡ଼ିଆ ସହିତ ସମାନ ଆମକୁ ଲାଗିଥାଏ ଅଳ୍ପ ବୁଝେଇଥାଉ ଓଡ଼ିଆ ଭାଷା ସହିତ ହିନ୍ଦୀ ଭାଷା ମଧ୍ୟ ଓଡ଼ିଆ ଭାଷା ସହିତ ବ୍ୟବହୃତ ହୋଇଥାଏ କାହିଁକିନା ହିନ୍ଦୀ ଭାଷାର କେତେଟା କେତୋଟି ଅର୍ଥ ଆମେ ଓଡ଼ିଆ ଭାଷାରେ ମଧ୍ୟ ବ୍ୟବହୃତ କରିଥାଉ ବଙ୍ଗାଳୀ ହିନ୍ଦୀ ଭାଷା ଉଭୟ ଓଡ଼ିଆ ଭାଷା ସହିତ ମିଶିଥାଏ ସେଥିପାଇଁ ଆମେ ବ୍ୟବହୃତ କରିଥାଉ ଅଳ୍ପ ପରିମାଣରେ ହିନ୍ଦୀ ଭାଷା ମଧ୍ୟ ଓଡ଼ିଆ ଭାଷାରେ ପ୍ରଚଳନ କରିଥାଉ ସେଥିପାଇଁ ଅନେକ ଭାଷା ରହିଅଛି ବଙ୍ଗାଳୀ ହିନ୍ଦୀ ଭାଷା ମୁଖ୍ୟତଃ ଆମେ ବୁଝି ପାରିଥାଉ ଏବଂ କହି ମଧ୍ୟ ପାରିଥାଉ ଯାହାକି ଓଡ଼ିଆ ଭାଷା ପରି ଓଡ଼ିଆ ଭାଷା ଆମେ ଯେତିକି ପରିମାଣରେ କହିଥାଉ ତାର ଟିକେ ଅଳ୍ପ ପରିମାଣରେ ବଙ୍ଗାଳୀ ବୁଝିଥାଉ ଏବଂ କହିଥାଉ ହିନ୍ଦୀ ଭାଷା ମଧ୍ୟ ସେମିତି ଅଳ୍ପ ପରିମାଣରେ ବୁଝିକି କହିଥାଉ ହେଲେ ବଙ୍ଗାଳୀ ଓ ହିନ୍ଦୀ ଭାଷା ଆମ ଓଡ଼ିଆ ଭାଷା ସହିତ କିଛିଟା ଅର୍ଥ ସମାନ ଭାବରେ ଉପଯୋଗ ହୋଇଥାଏ ସେଥିପାଇଁ ଆମେ ଉଭୟ ଭାଷାକୁ ଓଡ଼ିଆ ଭାଷା ସହିତ ବ୍ୟବହୃତ କରି କରିଥାଉ